ହ୍ୟାଲୋ ଦିଦି ମୁଁ ଗଜପତି ଦିଦି ମୁଁ ଗଜପତି ନଗରରୁ କହୁଛି ଆପଣ କ୍ଷୀର ଯେଉଁ ଦେବାକୁ ଆସୁଛନ୍ତି ଆମ ଅଞ୍ଚଳକୁ ଦେଉଛନ୍ତି ଯେଉଁ ଲୋକଙ୍କୁ ଆଉ କ'ଣ ଟିକିଏ ଭଲ କ୍ଷୀର ଦେଉନାହାନ୍ତି ବହୁତ ମାତ୍ରାରେ ପାଣି ରହୁଛି ଆଉ ଟିକିଏ ପାଉଡ଼ର୍ ହେରିକା ମିଶାଉଛନ୍ତି ବଧେ ଝାଡ଼ା ହେଉଛି ପିଲାଙ୍କର ସେଗୁଡ଼ା ପିଇକି ନାଇଁ ଆଗରୁ ଟିକିଏ ଭଲ କ୍ଷୀର ଦେଉଥିଲ ମୁଁ ସେଥିପାଇଁ ତାକୁ ଆଖ ପାଖ ଲୋକଙ୍କଠୁ ଦେଖିକି ମୁଁ କହିଲି ହଁ ଟିକିଏ ଆଣିବି ବୋଲି ଏବେ ପାଣି ଖାଲି ପାଣି ହିଁ ଆସୁଛି ବେଶୀ ଆଉ ଖାଇଲେ ବି ସେଗୁଡ଼ା ପିଲାମାନଙ୍କର ବାନ୍ତି ଫାନ୍ତି ହେଉଛି ପେଟ ଫେଟ କାଟୁଛି କହୁଛନ୍ତି ହଁ ଆମ ଘର ପାଖରେ ବି ଯେଉଁ ଅଛନ୍ତି ଦୁଇ ତିନି ଘର ତାଙ୍କର ବି ସେମିତି ହେଉଛି ସେ ପିଲାଙ୍କର ମୁଁ ପଚାରୁଥିଲି ମୁଁ ପଚାରିକି ପୁରା ସବୁକିଛି କନ୍ଫର୍ମ୍ ହେବା ପରେ ମୁଁ ଆପଣଙ୍କୁ କମ୍ପ୍ଲେନ୍ କରୁଛି ନହେଲେ ମୁଁ କ'ଣ ଖାଲିଟାରେ ଅଭିଯୋଗ କରିଥାନ୍ତି ମ୍ୟାଡ଼ମ୍ ଆପଣ ଯେଉଁ ଲୋକଟାକୁ ଯେଉଁ ଛାଡ଼ୁଛନ୍ତି ସାଙ୍ଗରେ ତ ସେ ଯେଉଁ ଛାଡ଼ୁଛନ୍ତି ସେ କାଳେ ବାଟରେ ଏମିତି କରୁଥିବ ପାଣି ଫାଣି ମିଶାଇକି ଆଉ ଅଲଗା ଲୋକଙ୍କୁ ବି ବିକୁଥିବ ସେମିତି କିଛି କରୁନାହାନ୍ତି ତ କିଛି ଖାଲି ଯଦି ଗାଈ କ୍ଷୀର ଖାଲି ଦେଉଛ ମାନେ କେଉଁ ଗାଈ ଜର୍ସି ଗାଈ ନା ଇଏ ଗାଈ ନା ମଇଁଷି କ'ଣ ରଖିଛନ୍ତି ହଁ ହଁ ହଁ ହଁ ତା'ହେଲେ ଆଗରୁ ଆଗରୁ ଏମିତି କିଛି ଆସୁନଥିଲା ଆଗରୁ ତ ଭଲ ଦେଉଥିଲେ ଆପଣ ମୁଁ ବି ଜାଣିଛି ମୁଁ ସେଇଥିପାଇଁ ଏତେ ବର୍ଷ ହେଲା ଆପଣଙ୍କଠୁ ନେଲିଣି ଆଉ କିନ୍ତୁ ଏବେ ଆସୁଛି କିଛି ଦିନ ହେବ ପ୍ରାୟ ପନ୍ଦର କୋଡ଼ିଏ ଦିନ ହେବ ଏମିତି କ୍ଷୀରଗୁଡ଼ା ଆସୁଛି ଆପଣ ଟିକିଏ ପଚାରନ୍ତୁ ସେ ଯେଉଁ ଆସୁଛନ୍ତି ଭାଇ ଯେଉଁ ନେଇକି ତାଙ୍କୁ ଟିକିଏ ପଚାରନ୍ତୁ ଆମେ ହଁ ଆପଣ ନହେଲେ ପଚାରନ୍ତୁ ଆମ ଘର ପାଖରେ ଯେଉଁ ଦୁଇ ତିନି ଘର ଅଛନ୍ତି ତାଙ୍କୁ ବି ପଚାରନ୍ତୁ ତାଙ୍କର ବି ଏଇଆ ସବୁ ଅସୁବିଧା ହେଉଛି ସେମାନେ ମୋତେ କହିଲେ କହିଲେ କି ଜଣାଅ ଫୋନ୍ କରିକି ବୋଲି ମୁଁ ଆପଣଙ୍କ ପାଖକୁ ଫୋନ୍ କରିଛି ହଉ ଆମେ ହଉ ଆଉ ଦିଦି ତୁମେ ଟିକିଏ ପଚାର ସେ ଯେଉଁ ଭାଇ ଦେବାକୁ ଆସୁଛନ୍ତି ତାଙ୍କୁ ପଚାର ଆଉ କ'ଣ କାଳେ ସେ ବାଟରେ ସେମିତି କିଛି କରୁଥିବେ ଯଦି ସେ କିଛି କରୁନଥିବେ ତା'ହେଲେ ଆମରି ଏପଟ ଏରିଆ ପାଣି ଫାଣି କିଛି ଅସୁବିଧା ହୋଇଛି ଆପଣ ଆଗ ବୁଝନ୍ତୁ ତା'ପରେ ଦେଖିବା ଆଉ ହଁ ହଉ ଠିକ୍ ଅଛି ଦିଦି ମୁଁ ରଖୁଛି ଏବେ